ହଁ ସାର୍ ନମସ୍କାର ସାର୍ ସ୍ଵିଗି ଡେଲିଭରି କହୁଥିଲଥିଲେ କି ଆଉ ମୁଁ ଦୀପ କୁମାର ସାହୁ କହୁଥିଲି କ'ଣ ହେଲା ଏତେ ସମୟ ହେଲା ଆସିଲେନି କେତେବେଳେ ଅର୍ଡ଼ର୍ କଲେଣି କାଇଁ ଆସିନି ମୁଁ ଅର୍ଡ଼ର୍ କରିଥିଲି ଚିକେନ୍ ବିରିୟାନୀ ଗୋଟେ ମଟନ୍ ବିରିୟାନୀ ଗୋଟେ ଆଉ ସବୁ ଅତିଥି ମାନେ ଆସିକି ଜଗିଛନ୍ତି କେଉଁଠେ ଅଛନ୍ତି ଆପଣ କ'ଣ ଟ୍ରାଫିକ୍ରେ ଫସିଗଲେ କେବେ ତ ଲେଟ୍ ହଉନଥିଲା ଏତେ ଲେଟ୍ ହେଲାଣି ଏବେ ମୁଁ ଦୁଇ ତିନି ଘଣ୍ଟା ଆଗରୁ ଅର୍ଡ଼ର୍ କଲିଣି କ'ଣ ହେଲା ଆସିନାହାନ୍ତି ଆହୁରି ହଁ ଜଲ୍ଦି ଟିକେ ଆସିଲେ ଭଲ କେଉଁ ପର୍ଯ୍ୟନ୍ତ ଆସିଲାଣି ଘଣ୍ଟା ଲାଗିବ ନା ଦୁଇ ଘଣ୍ଟା ଲାଗିବ ଜଲ୍ଦି ଟିକେ ଆସୁନ୍ତୁ ଅଧଘଣ୍ଟା ଘଣ୍ଟାଟେ ଭିତରେ ଆସକୁ ଚେଷ୍ଟା କରନ୍ତୁ ଯିବା ପାଇଁ ବାହାରିଲଣି ଭୋକ ଲାଗିଲାଣି ଟିକେ ଜଲ୍ଦି ଟିକେ ଆସନ୍ତୁ ଖାଇବା ଥଣ୍ଡା ହେଇଯିବ ଥଣ୍ଡା ହେଇଗଲେ ଭଲ ଲାଗିବ ଏଇ ଖାଇବା ଜଲ୍ଦି ଆସିଲେ ଭଲ ହେଇଥାନ୍ତା ଟିକେ ଜଲ୍ଦି ଟିକେ ଆସନ୍ତୁ ଚେଷ୍ଟା କରନ୍ତୁ ଆସ ଜଲ୍ଦି ଆସନ୍ତୁ ଅପେକ୍ଷା କରିଛନ୍ତି